ମୁଁ କିଣିଥିବା ସାବୁନର ଭଲ ଗୁଣଗୁଡ଼ିକ ହେଉଛି ଦେଖିବାକୁ ସୁନ୍ଦର ବାସ୍ନା ଭଲ ଅଛି ବହୁତ ବଡ଼ ହୋଇଛି ଲଗାଇବାକୁ ସ୍ମୁଥ୍ ଲାଗୁଛି ବହୁତ ସୁନ୍ଦର ଦେଖାଯାଉଛି